ଆଜ୍ଞ ନମସ୍କାର ମୁଁ ବିଶ୍ୱଜିତ ମହାରଣା ଯାହାକି ଆମ ଗନ୍ଧନ୍ଦି ଜିଲ୍ଲାର ସ୍ଥାନୀୟ ସରକାର ଆମର ଯିଏକି ବିଧାୟକ ଆମର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ସେ ଆମ ବିଜୁ ଜନତା ଦଳରେ ସେ ଜଣକ ବିଧାୟକ ଅଛନ୍ତି ଯେ କି ସେ ଆମର ଗ୍ରାମାଞ୍ଚଳର ଗ୍ରାମାଞ୍ଚଳରେ ବହୁତ ଉନ୍ନତି କରିଛନ୍ତି ଯାହାକି ଆମର ବିଜୁ ପଟ୍ଟନାୟକ ପାର୍କ ହଉ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ତା'ର କି ସେଇ ସେଇ ସଂସ୍ଥା ଗୁଡ଼ିକୁ ବହୁତ ଲୋକମାନଙ୍କ ଠାରୁ ପହଞ୍ଚନ୍ତି ଏବଂ ରାସ୍ତାଘାଟ ହଉ କିମ୍ବା ଗଛ ବୃକ୍ଷରୋପଣ ହଉ ମଧ୍ୟ ବ୍ୟବସ୍ଥା ବହୁତ ସୁବିଧା କରିଛନ୍ତି ଏବଂ ଲୋକମାନଙ୍କଠାରୁ ସେ ବହୁତ ବହୁତ ଉପକାର ମଧ୍ୟ କରିଛନ୍ତି ଏବଂ ସ୍ଥାନୀୟ ଲୋକମାନେ ହଉ ପିଲାମାନଙ୍କ ପାଠ ପଢ଼ା ଏବଂ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାଦାନ ଯୋଗଦାନ କରିଛନ୍ତି ଏବଂ ସମସ୍ତଙ୍କୁ ସିଏ ପ୍ରିୟ ନେତା ମଧ୍ୟ ବହୁତ ଲୋକମାନେ ବହୁତ ଭଲ ପାଆନ୍ତି ବହୁତ ଭଲ ପାଆନ୍ତି ଆଉ ଆମର ବି ଜେ ଡ଼ି ବି ଜେ ପି ବି ଜେ ଡ଼ି ଏମାନେ ବି ଜେ ପି ବି ଜେ ପି ଆମର ବିଜୁଜନତା ଦଳର ଲୋକମାନେ ବା ଆମର ଯେଉଁ ଅଛନ୍ତି ସରପଞ୍ଚ କିମ୍ବା ୱାର୍ଡ଼ ମେମ୍ବର ବହୁତ ବହୁତ ଉନ୍ନତି ଉନ୍ନତିପୂର୍ଣ୍ଣ କାର୍ଯ୍ୟ କରଛନ୍ତି ଓ ସେମାନଙ୍କୁ ସେମାନେ ମଧ୍ୟ ବିଜୁଜନତା ଦଳ ହିଁ ଆମରି ବହୁତ ସହାୟତା କରିଛି ଯାହାକି ଆମର ଦ୍ୱାରା ଆମର ବି ଜେ ପି ହଉ କିମ୍ବା କଂଗ୍ରେସ ପାର୍ଟି ଏହା ଦ୍ୱାରା ଆମର କିଛି ଉପକାର କରିନାହାନ୍ତି ଯାହାକି ଆମର ଗଞ୍ଜାମ ଜିଲ୍ଲାର କଥା ଯାହାକି ଆମର ପାଠପଢ଼ା ଡେଭ୍ଲପ୍ମେଣ୍ଟ ହଉ ବିଭିନ୍ନ ସ୍କୁଲ୍ କିମ୍ବା ଡାକ୍ତରଖାନା ହାଇ ସ୍କୁଲ୍ ଉଚ୍ଚ ଶିକ୍ଷା ହଉ ଏହାରି ମଧ୍ୟ ବହୁତ ଉନ୍ନତିମୂଳ କାର୍ଯ୍ୟ ରାସ୍ତାଘାଟ ନିର୍ମାଣ ହଉ କିମ୍ବା ଗଛପତ୍ର ଛାରିଆଡ଼େ ଛାଇ ଦଉଛି ତେଣୁକରି ଗଛ ପତ୍ରରେ ମଧ୍ୟ ସୁବିଧା ବହୁତ ରହିଛି ଏହା ମଧ୍ୟ ଆମର ସରକାରଙ୍କ ଦ୍ୱାରା ଯାହାକି ଆମର ବ୍ଲକରେ ମଧ୍ୟ ଉନ୍ନତି ବହୁତ ଉନ୍ନତିମାନ କାର୍ଯ୍ୟ କରାଯାଉଛି ବ୍ଲକର ଉନ୍ନତି ମଧ୍ୟ କାର୍ଯ୍ୟ ଯାହାକି ଏମିତିକି ପ୍ରତି ସହରରେ ମଧ୍ୟ ବସିତ ସ୍ଥାପନ କରୁଛନ୍ତି ଯାହାକି ଜଳର ମଧ୍ୟ ବ୍ୟବହାର କରୁଛନ୍ତି ଜଳ ମଧ୍ୟ ବ୍ୟବହାର କରୁଛନ୍ତି ଯାହାକି ଆମର ଜଳ ବିନା ମନୁଷ୍ୟ ଯେପରି ରହିପାରେ ନାହିଁ ଠିକ୍ ସେହିପରି ଜଳ ମଧ୍ୟ ସମସ୍ତଙ୍କ ଘରେ ଘରେ ଏକ ଜଳର ମଧ୍ୟ କୁଅଁ କରାଯାଇଛି ବା ନଳକୂପ କରାଯାଇଛି ଏହାଦ୍ୱାରା ମଧ୍ୟ ବିଜୁ ବିଜୁଜନତା ଦଳର ପ୍ରତିନିଧିମାନେ ବହୁତ ଗଞ୍ଜାମ ଜିଲ୍ଲାର ପାଇଁ ବହୁତ ଯୋଗଦାନ କରୁଛନ୍ତି ଏବଂ ବହୁତ ସହାୟତା କରୁଛନ୍ତି ଏହାଦ୍ୱାରା ଆମକୁ ବହୁତ ଉପକାର ହୋଇଛି